ହ୍ୟାଲୋ ହଁ ହ୍ୟାଲୋ ଆଜ୍ଞା ନମସ୍କାର ମୁଁ ହଁ ହ୍ୟାଲୋ ୟେ ବାବୁର ଛୁଟି ଦରକାର ଭଲ ଲାଗୁନି ଟିକେ ଛୁଟି ଦରକାର ବହୁତ ଦେହ ଭଲ ନାଇଁ ତ ହଁ ହଁ ହଁ ବେଶୀ ଦେହ ଭଲ ନାହିଁ ତ ହଁ ହଁ

ବେଶୀ ଦେହ ଭଲ ନାହିଁ ତ ହଁ ହ୍ୟାଲୋ ଛୁଟି ଦେଇଥିଲେ ଭଲ ହେଇଥାନ୍ତା

ହଁ ଚେଷ୍ଟା କରିବା ହଁ ହଁ ଠିକ୍ ଅଛି ହଁ ଚେଷ୍ଟା କରିବା